ହଁ ସାର୍ ହଁ ସାର୍ କୁହନ୍ ସାର୍ ଫିିଲ୍ଡରେ ଟିକେ ସୁବିଧା ହଉଛେ ସାର୍ ନାଇଁ ନାଇଁ ସାର୍ ମୁଇଁ କମ୍ପ୍ଲିଟ୍ କରିଦେମି ସାର୍ କମ୍ପ୍ଲିଟ୍ କରିଦେମି ହେଇଯିବା ସାର୍ ସେ ଲଗ୍ଭଗ୍ ପୁରା ହେଇଗଲାନ ଆର୍ ଦିନେ ଦୁଇ ଦିନ୍ରେ ପୁରା କମ୍ପ୍ଲିଟ୍ କରିଦେମି ସାର୍